ମୋତେ ଆଧୁନିକ ବିଷୟରେ ଆଧୁନିକ ଇତିହାସ ବିଷୟରେ ଜାଣିବାକୁ ବହୁତ ପସନ୍ଦ ଲାଗେ ସେଥିପାଇଁ ମୁଁ ମହାଭାରତ ରାମାୟଣ ଆଦି ପାଠ୍ୟଗ୍ରନ୍ଥ ଉପା ପଢ଼େ ସେଥି ମଧ୍ୟରୁ ମହାଭାରତ ମହାଭାରତ ବିଷୟରେ ମୋତେ ଭଲ ଲାଗେ ମହାଭାରତଙ୍କୁ ଗୀତା ଭାବରେ ମଧ୍ୟ ଘରରେ ପୂଜା କରାଯାଏ ଏବଂ ମହାଭାରତର ନିସୃତ ବାଣୀ ଏବଂ ତାହାର ଯୋଉଁ ଶିକ୍ଷା ଗୁଡ଼ିକ ରହିଛି ସେହି ଶିକ୍ଷାକୁ ନିଜର ଜୀବନଶୈଳୀରେ ବ୍ୟବହାର ଉପଯୋଗୀ କରିବାପାଇଁ ମୁଁ ପ୍ରତିଦିନ ମହାଭାରତ ଗ୍ରନ୍ଥଟି ପାଠ କରେ ମହାଭାରତ ଗ୍ରନ୍ଥରେ ଭାଇ ଭାଇଙ୍କ ମଧ୍ୟରେ ପ୍ରେମ ଭାବ ଏବଂ କର୍ତ୍ତବ୍ୟର ପ୍ରତିବନ୍ଧ ତାକୁ କିପରି ଭାବରେ ଦେଖାଇଛନ୍ତି ତାହାକୁ ଆମେ ସେଇ ପାଠ୍ୟପୁସ୍ତକରେ ଦେଖି ଥାଉ ପାଠ୍ୟପୁସ୍ତକର ଅର୍ନ୍ତନିହିତ ଗୁଣକୁ ଆମେ ଚିହ୍ନିବା ପାଇଁ ମହାଭାରତ ଗ୍ରନ୍ଥକୁ ପାଠ କରି ଅଛି